ମୁଇଁ ପହେଲାରୁ ସାତ୍ ପଢ଼ୁଥିଲା ବେଲିକେ କ୍ରିକେଟ୍ ଖେଲୁଥିଲି ଆର୍ କ୍ରିକେଟରେ ପ୍ରାୟ ମୋର୍ ମେନ୍ ହବି ଥିଲା କ୍ରିକେଟ୍ ଆର୍ ମୁଇଁ ବ୍ୟାଟ୍ସମ୍ୟାନ୍ ଥିଲି ଆରୁ ସାତ୍ କିଲାସରେ ମୁଇଁ ତିନ୍ଟା ଚାର୍ଟା ମେଡ଼ାଲ୍ ପାଇଛେଁ ବର୍ତ୍ତମାନ୍ ବି ସେଟା ମୋର୍ ଘରେ ଅଛି ଆର୍ ସେ ମେଡ଼ାଲ୍ କେ ଦେଖିଲେ ମତେ ଆଗର୍ କଥା ସୁର୍ ଲାଗ୍ସି ଆରୁ କ୍ରିକେଟ୍ ହିଁ ମୁଇଁ ଭୁଲି ନାଇପାରେ କେଭେଁ କାଏଁ କରିକି ଛୋଟ୍ ଦିନୁ ମୋର୍ଖେଲ୍ଥିଲା କ୍ରିକେଟ୍ ନୁ ମୁଇଁ ଫୁଟ୍ବଲ୍ ଇ ତାମାନେ ଜରୀର୍ ବଲ୍ କରି କିରି ମୁଇଁ ଖେଲୁଥିଲି ଆର୍ ଏତେ ବଢ଼ିଆ ଖେଲୁଥିଲି ଯେ ମୁଇଁ ଯେନକେ ଗଲେ ଆମର୍ ଯେନ୍ ଥିଲୁ ଗୁଡ଼ାଦୁ ଆମେ ଯେନ୍ କେ ଗଲେଁ ମୁଇଁ ବେଶୀ ରନ୍ ବନାଏ ସେଥିରଲାଗି ବୋଲି ଅନେକ୍ ଜାଗାରେ ମୁଇଁ କପ୍ ପାଇଚେଁ ପ୍ରାଇଜ୍ ବି ପାଇଚେଁ ଆରୁ ଗୋଲ୍ଡ୍ ମେଡ଼େଲ୍ ମୋର ଅଛେଁ ଆର୍ ସେତିର୍ଲାଗି ମୁଇଁ ବହୁତ୍ ଖୁସି ଅଛେଁ